ପଶୁଙ୍କ ଯତ୍ନ ନେବା ପାଇଁ କିଛି ମାନେ ଖାଦ୍ୟମାନେ ଗୋରୁ ଗାଈଙ୍କର କୁଟା ନଡ଼ା ବୋତି ପିଡ଼ିଆ ଏହିସବୁ ଜିନିଷ ଦିଆଯାଏ ଏବଂ କୁକୁରମାନଙ୍କୁ ତାଙ୍କ ବିସ୍କୁଟ୍ କି ଭାତ ରୁଟି ଏଇ ଭଳିଆ ଖାଦ୍ୟ ଦେଉ ତାଙ୍କ ମାନଙ୍କର କିଛି ଯନ୍ତ୍ରଣା ମାନେ ଘାଆ ଘୋଉଡ଼ ହେଲେ ତାକୁ ଅଏଣ୍ଟମେଣ୍ଟ ବ୍ୟବହାର କରି ତାଙ୍କୁ ଭଲ କରା ଦିଆଯାଏ